କ'ଣ ସବୁ କାମ ପାଇଁ ଆପଣଙ୍କ ଦିନ ତ ପାଣି ଦରକାର ଥାଏ ଏହା ମୁଖ୍ୟତଃ ରୋଷେଇ କରିବା ପାଇଁ ରୋଷେଇ ସାମଗ୍ରୀ ଧୋଇବା ପାଇଁ ସ୍ୱଚ୍ଛ ଯିବା ପାଇଁ ପିଇବା ପାଇଁ ପାଇଁ ଘର ସଫା କରିବା କପଡ଼ାଲତା ସଫା କରିବା ଫ୍ଲୋର୍ ସଫା କରିବା ଆର୍ ଫଳ ଧୋଇବା ପନିପରିବା ଧୋଇବା ହେଲେ ଏବଂ ଗାଡ଼ି ଧୋଇବା ନିଜର ପାଳିତ କୁକୁରକୁ ସଫା କରିବା ଛୁଆ ନିଜ ସାନ ଛୁଆକୁ ଗାଧୋଇବା ଆଉ ଗଛ ଲତାରେ ପାଣି ଦେବା

ନିଜର ରୋଷେଇ କରିବା ସମୟରେ ପାଣି ଦରକାର ପଡ଼ିଥାଏ ଏପରି ରାସ୍ତା ନାଳ ସଫା କରିବା ଏପରି ବହୁତ ଜିନିଷ ଅଛି ଆମକୁ ଦିନ ତ ପାଣି ଦରକାର ହୋଇଥାଏ ଆଉ କେତେ ଗୋଟେ ମୁଖ୍ୟ ଜିନିଷ ତ ହେଉଛି ନିଜର ଗାଡ଼ି ସଫା କରିବା ସାଇକେଲ ସଫା କରିବା ହାଇଡ଼୍ରୋଜନ୍ ଜନିତ ଗାଡ଼ି ଗାଡ଼ିର ଇଲେକ୍ଟ୍ରିସିଟି ପାଇଁ ପାଣି ଦ୍ୱାରା ପାଣି ଚାର୍ଜିଙ୍ଗ ହୋଇଥିବା ସେଥି ଯୋଗାଣ କରିଥାଉ ଏପରି ବହୁତ ଜିନିଷ ପାଣି ବୋତଲରେ ପାଣି ପୁରାଇବା ପାନି ଦେବାର ଗଧୋଇବା ସାଇକେଲ ଧୋଇବା ଏପରି ବହୁତ